ଯେତେବେଳେ ମୁଁ ଅଫିସ୍ରୁ ଘରକୁ ଆସିଥାଏ ମୁଁ ବହୁତ ଟେନସନ୍ରେ ଥାଏ କି ମୋ ମୁଣ୍ଡ ଫୁଣ୍ଡ ପିନ୍ଧିଥାଏ ସେତେବେଳେ ମୋତେ ଚିତ୍ର ଆଙ୍କିବାକୁ ଏତେ ଭଲ ଲାଗେନା ଚିତ୍ର ଆଙ୍କିବା ପାଇଁ ଗୋଟେ ସମୟ ଥାଏ ଯେତେବେଳେ ତମେ ମାନେ ଫ୍ରି ଥାଉ ଚିତ୍ର ମାନେ ତମେ ଯେତେବେଳେ କିଛି ଫ୍ରୀ ଥାଉ ତମେ ଇନୋଭେଟିଭ୍ ମାଇଣ୍ଡ୍ ତମେ ଥିଙ୍କିଙ୍ଗ୍ ସବୁ ତମ ମନକୁ ଥାଏ ସେତିକି ବେଳେ ଆପେ ଆପଣ ଚାହିଁଲେ ତ ଆପଣ ଥିଙ୍କିଙ୍ଗ୍ ଆପଣ ଗୋଟେ ପେପର୍ରେ ଚିତ୍ର ଚିତ୍ର ଜରିଆରେ ଦେଖାଇ ପାରିବେ

ମୋତେ ଛୋଟବେଳେ ମୋ ବୋଉ ମୋତେ ବହୁତ ଚିତ୍ର କରିବାକୁ କୁହେ

ମତେ ଚିତ୍ର କରିବା ପାଇଁ ମୋତେ ସମୟ କାଢ଼ିବାକୁ ପଡ଼େ ଦେଖନ୍ତୁ ଗୋଟେ ଦିନରେ ମତେ ବହୁତ କାମ ବି ଅଛି ମୋର ଅଫିସ୍ ଯିବାର ଅଛି ମୋର ଅଫିସ୍ ଆସିଲେ ଅଫିସ୍ରୁ ଘରକୁ ଆସିଲେ ମୋତେ ଘରର ବି କିଛିଟା ମାନେ ଛୋଟ ମୋଟ କାମ ବି କରିବାକୁ ପଡ଼ିଥାଏ ସେଥିପାଇଁ ମୁଁ ଦେଖନ୍ତୁ ଅଫିସ୍ରୁ ଆସିଲା ପରେ ଯଦି ମୋତେ ସମୟ ହୁଏ ତା'ହେଲେ ମୁଁ ଚିତ୍ର କରେ ଯଦି ସମୟ ନ ହୁଏ ଯଦି କିଛି କାମ ଫାମ ଥାଏ ତ ସେ କାମ ଜଲ୍ଦି ସରେଇକି ମୁଁ ମୋର ଚିତ୍ର କରିବା ପାଇଁ ବସେ ଚିତ୍ର କଲେ ଏକ ମାଇଣ୍ଡ୍ ବହୁତ ଫ୍ରେସ୍ ହୋଇଥାଏ ଆପଣଙ୍କର ସେଇଥିପାଇଁ ଚିତ୍ର ଗୋଟେ ମାନେ ଚିତ୍ର କରିବାଟା ଗୋଟେ ମାନେ କୋ କରିକୁଲରଟା କୋ କରିକୁଲାର୍ ଆକ୍ଟିଭିଟିଜ୍ରେ ଯାଏ